ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହ ମାନଙ୍କରେ ଜୀବନ ଅଛି କି ନାହିଁ ମୋତେ ଏହା ସ୍ପଷ୍ଟ ଭାବରେ ଜଣାନାହିଁ କିନ୍ତୁ ଏବେ ଆମର ଗବେଷଣା କେନ୍ଦ୍ର ଓ ମଙ୍ଗଳ ଗ୍ରହରେ ପହଞ୍ଚି କି ସେମାନେ ଗବେଷଣା କରୁଛନ୍ତି ଯାହା ଆମର ପାଣିର ସନ୍ଧାନ ଦେଉଛି ତେଣୁ ଏହା ସ୍ପଷ୍ଟ ଭାବରେ ମଧ୍ୟ ଜଣାନାହିଁ